ଭାରତ ରେ ଲୋକ ମାନେ ଡାଲ୍ ଭାତ୍ ବହୁତ ତ କିଛି ଖାଇବା ଲାଗି ପସନ୍ଦ୍ କରିସନ୍ ତାଙ୍କର୍ ଘର ମାନକୁବି ବନାସନ୍ ଆଉ ଛୁଆମାନେ ତା ହେନତି ଡାଲ୍ ଭାତ୍ ଖାଇବାର୍ ଲାଗି ପସନ୍ଦ କରୁସନ୍ ଆଃ ଆଳୁ ଟାମାନ୍ ଖାଇବା ବୋଲେ ଭଲ୍ ଲାଗସେ ତାକୁ ମାନକୁ ବି ଆଉ ମସଲା ଟା କିଛି ଗୋଟେ ତୁନ ରାନ୍ଧବା ଆଃ ଯେନ୍ତା କି ଅଗର୍ କିଛୁ ଆମେ ମାଂସ ବି ରାନ୍ଧିଲାବେଳେ ସେଠି ଆମେ ଇଟା ଗରମ୍ ମସଲା ଇଟା ମସଲା ମାନ ବି ଦେସୁ ଆଉ ପନିର୍ ବି ରାନ୍ଧେଲେ ପନିର୍ ମସଲା କିଛି ଆଉ ଆଉ ଗୁଟେ ନାସ୍ତା ମାନେ ବି ବନାଲେ ସେଥିପାଇଁ ମସଲା ମାନେ ଦେସୁ ଆଉ ବହୁତ୍ କିଛି ମାନେ ଆମେ କରିଥେସୁ ଆହୁରି ତ ଖାଇବାର୍ ଲାଗି ତ ସଭି ପସନ୍ଦ୍ କରିଛନ୍ ତ ସେଥିମାନେ ସେଥି ବହୁତ କେତେ କିଛି ଆଇଟମ୍ ମାନବି କରିଥେସନ୍ କେନ୍ତ ଖାଦ୍ୟ ଖାଇଲମ୍ ବହୁତ ଆଉ ଅଗର୍ କିଛି ହେଲା ତ ଆମେ ଲୋକ ମାନଙ୍କୁ ଦେଲେ କେନ୍ତା ଟାଇପ୍ର ଦମୁଁ ଯେ ସେମାନେ ଆମର ଯେନ୍ତା କହୁଥିବେ ତାରିଫ୍ କରୁଥିବେ ହଁ ଏଇମାନେ ମାନେ ଏନ୍ତା ଆଇଟମ୍ କରିଥିଲେ ବହୁତ ଭଲ ଲାଗୁଥିଲା କାନ୍ତା କଲି ଯେ ଆମେ ଆମେ ମନେବି ଏନ୍ତା ହିଁ କର୍ମୁ ଆମର ମାନକୁ ଆମଙ୍କୁ ମାନଙ୍କୁ ଯେନ୍ତା ବହୁତ ଭଲସେ ଏନ୍ତା ସେନ୍ତା କହିବେ ତ ଭାରତ ରେ ବହୁତ କେତେ କିଛି ବହୁତ ଭଲ ଭଲ ଆଇଟମ୍ରେ ରନା ଯାଇଆସି ଯେନ୍ତା ଲୋଗମାନଙ୍କୁ ବହୁତ ଭଲ୍ ଲାଗେବା ଆଉରି ଗଲାଯେ ଆଁ ଆଗର୍ କିଛି ଗରିବ ଲୋକବି ଖାଇଖୁଆ ନେଇ ପାରିଲେ ସେତା ମାନଙ୍କର ଲାଗି ବି ଅଛେ ଉଁ ସେବା କେନ୍ଦ୍ର ମାନେ ଅଛେ ଯାଇସନ୍ ଖାଇସନ୍ ଉଁ ପାଞ୍ଚ ଟଙ୍କା ମିଲ୍ ଖାଇସନ୍ ବହୁତ ବହୁତ ଭଲ ଭଲ ଆଇଟମ୍ ଆଇଟମ୍ ମାନେ ବନାଯାସି ଯେନ୍ତା କି ଡେଲ୍ ଭାତ ଆଚାର ଖଟା ସେ ଜିନିଷ ମାନେ ବି ତାହାକୁ ଦେଲେ ବହୁତ ଖୁସି ଯାଇସନ୍ ବହୁତ ବଡ଼ ଜିନିଷମାନ ଦେଲା ବେଳେ ଲାଗସି ଗରିବ ଦୁଖୀ ଲୋକ ଯେନ୍ତା ବାହାରେ ବେପାରୀ ମାନେ ତ ହେଲ୍ପ କରାଯାଇଆସି ଯେନ୍ତା କି ଆହାର୍ କେନ୍ଦ୍ର ଆହାର କେନ୍ଦ୍ର ଅଛି ତ ସେମାନେ ବି ସେକିଙ୍କି ଯାଇସନ୍ ଖାଇସନ୍ ଆହୁରି ତ ଘର ମାନକେ ତା ସଭି ଆଇଟମ୍ ଠିକ୍ ଠିକ୍ ସେ ବନାସନ୍ ତ ସେଇ ଜିନିଷ ମାନେ ସବେଇ ଖାଇସନ୍ ତ ବହୁତ ଭଲ ସେ ସେଇ ଜିନିଷ ଖୁଆ ଯାଇଆସି